ଅଟୋବାଲା ଭାଇ ମାଲକାନଗିରି ଯିବି ମାଲକାନଗିରି ଯିବାକୁ କେତେ ସମୟ ଲାଗିବ ଦୁଇ ଘଣ୍ଟା ଦୁଇ ଘଣ୍ଟା ନାହିଁ ମୋତେ ଟିକେ ଜଲ୍ଦି ଯିବାର ଅଛି ମେଡ଼ିକାଲ ଯିବି ତ ଜଣେ ପେସେଣ୍ଟ ଅଛି ପେସେଣ୍ଟ ଦେଖିବାକୁ ଯିବି ଟିକେ ଜଲ୍ଦି କର କେତେ ସମୟ ଲାଗିବ ଦୁଇ ଘଣ୍ଟାକେ ନାହିଁ ଟିକେ ଜଲ୍ଦି କର ଜଲ୍ଦି କର ଆଉ ଭଡ଼ା କେତେ ନେବେ କେତେ ଶହେ ଟିକେ କମ୍ କର ଏ ମୁଁ ସବୁବେଳେ ଯାଉଛି ପରା ମୋତେ ଟିକେ କମ୍ ନେଲେ ହେବନି

ନାହିଁ ଆଗରେ ତ ରାସ୍ତାଟା ଭଙ୍ଗା ଅଛି ତୁମେ କେମିତି ଯିବ ଏବେ ସେପଟେ ବୁଲିକି ଯିବ ବୁଲିକି ଗଲେ ଆଉ ଥରେ ସେଇ ଭଡ଼ା ଏକ୍ସଟ୍ରା ନେବନି ତ ହଁ କେତେ ନବ ଆଉ ପଚାଶ ଟଙ୍କା ହଉ ହଉ ପଚାଶ ଟଙ୍କା ଦେବି ସିନା ତୁମେ ଟିକେ ଜଲ୍ଦି କର ଜଲ୍ଦି କର ଚାଲ ଜଲ୍ଦି ଚାଲ ଯିବା ମେଡ଼ିକାଲ ଯିବି ଟିକେ ବ୍ୟସ୍ତ ଅଛି